ହ୍ୟାଲୋ ଆପଣ ଝିଲିମିଲି ରେଷ୍ଟୁରାଣ୍ଟରୁ କହୁଛନ୍ତି ଆପଣଙ୍କର ମୁଁ ମଝିରେ ଦୁଇପଟ ନାନ୍ ଆଉ ଗୋଟେପଟ ଗୋଟେ ପ୍ଲେଟ୍ ବିରିୟାନୀ ଦୁଇ ପ୍ଲେଟ୍ ମଟନ୍ ନେଇଥିଲି ଆଉ ନାନ୍ ଦୁଇଟି ଖାଇବାକୁ ବଢ଼ିଆ ଆରାମ ମାନେ କୋମଳ ଲାଗିଲା ମୋତେ ଖାଇବା ପାଇଁ ଜଣା ପଡ଼ିଲାନି ମୁଁ କେମିତି ଖାଇଲି ଆଉ ଆପଣ ଯେଉଁ ବିରିୟାନୀ ଟି ନେଇଥିଲି ବହୁତ ଟେଷ୍ଟି ଥିଲା ଆଉ ମଟନ୍ ଟି ପୁରା ଦେଶୀ ମଟନ୍ ଥିଲା ଆଉ ମୋତେ ଖାଇବାକୁ ବହୁତ ଭଲ ଲାଗିଲା